ଆମ ସହରରେ କପିଳାସ ମନ୍ଦିର ଅଛି ଏଠାକୁ ହଜାର ହଜାର ଭକ୍ତ ଆସନ୍ତି ଭଗବାନଙ୍କ ନିକଟରେ ନିଜର ମନକାମନା ପାଇଁ ନିବେଦନ କରିଥାନ୍ତି ଏବଂ ତାହା ପୁରଣ ମଧ୍ୟ ହୋଇଥାଏ ଯାହାକି ଅତ୍ୟନ୍ତ ଖୁସିର ଖବର ଏବଂ ଆନନ୍ଦ ଦାୟକ ଆମ ସହର ଗଛ ଜଙ୍ଗଲ ସବୁଜିମାରେ ପରିପୂର୍ଣ୍ଣ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଅଛି ଯେପରିକି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନା ଗମନ ପାଇଁ ବସ ରେଳଗାଡ଼ି ଓ ଅତ୍ୟନ୍ତ ସୁନ୍ଦର ରାସ୍ତା ରହିଅଛି ଏବଂ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ କେନ୍ଦ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଥିବାରୁ ଆମକୁ କୌଣସି ଅସୁବିଧା ହୋଇନଥାଏ